ଆଜ୍ଞା ଆପଣ ବ୍ରଜ ଭାଇ କହୁଥିଲେ କି ଆଉ ଆପଣଙ୍କ ଦୋକାନରେ ମୋତେ ବହୁତ ଗୁଡ଼ାଏ ମିଠା ଦରକାର ଥିଲା ଆଉ ମିଳିପାରିବ କି ହଉ ଏଇ କଥା କ'ଣ କି ମୋ ବାପା ମାଆଙ୍କର ପଚାଶତମ ବାର୍ଷିକି କରିବାର ଥିଲା ତ ସେଇଥିପାଇଁ ମୋର ଟିକେ ଅଧିକ ଟିକେ ମିଠାମିଠି ଦରକାର ଥିଲା ସବୁ ପ୍ରକାରର ମିଠାମିଠି ଟିକେ ଦରକାରେ ଆପଣ ଯଦି ଟିକେ ସବୁ ପ୍ରକାରର ମିଠାମିଠି ଯୋଗାଡ଼ କରିକି ଦେଇ ଦିଅନ୍ତେ ତାହେଲେ ଭଲ ହୁଅନ୍ତା ଆଉ ହଉ ଆଉ ଆପଣ ଗୋଲାପଜାମୁ କେଜିକୁ କେତେ ରଖୁଛନ୍ତି ଆଉ ରସଗୋଲା ଆଚ୍ଛା ଆଉ ଛେନାପୋଡ଼ କେତେ ରଖୁଛନ୍ତି ଆଚ୍ଛା ଆପଣ ମୋତେ ଛେନାପୋଡ଼ ଦଶ କେଜି ଦେଇପାରିବେ କି ହଉ ଆପଣ ଛେନାପୋଡ଼ ଦଶ କେଜି ରସଗୋଲା ସେମିତି ବାର କେଜି ଏଇଭଳି କରିକି ମୋତେ ଟିକେ କରିକି ଦେବେ ଆଉ ଆପଣ କେତେ ପଇସା ନେବେ ସବୁ କାଟିକୁଟି କି ଦଶ କୋଡ଼ିଏ ଟଙ୍କା କମଉ ନାହାଁନ୍ତି ହଉ ଠିକ୍ ଅଛି ଆପଣ କେତେ କ'ଣ ରେଟ୍ କୁହନ୍ତୁ ସେଇ ହିସାବରେ ଆଡ଼ଭାନ୍ସ୍ ଦେବୁ ପଚାଶ ହଜାର ଟଙ୍କା ଟୋଟାଲ୍ ଉପରେ ଦେଖନ୍ତୁ ସବୁ ମିଶେଇକି ତ ଯାହା ହେଲେବି ହଜାର ର କଥା ହେବ ଆଉ ଆପଣ ହଜାରେ ଉପରେ କାଟନ୍ତୁ ହଉ ଠିକ୍ ଅଛି ଆପଣଙ୍କୁ ମୁଁ ଆଡ଼ଭାନ୍ସ୍ ତାହେଲେ ଦେଇଦେବି ଆପଣ ଟିକେ ମୋତେ ପଠେଇ ଦେବେ ଆଉ ଆପଣ ଟିକେ ଘରକୁ ଆଣିକି ପଠେଇ ପାରିବେ ନା ମୋତେ ଯିବାକୁ ପଡ଼ିବ ଆଚ୍ଛା ମୁଁ ଆପଣଙ୍କୁ ମୋ ଘରର ପତା ଲେଖିଦେବି ଆପଣ ଟିକେ ସେଇ ଜାଗାରେ ଆଣିକି ମିଠାମିଠି ଯାହା ପଠେଇପୁଠା ଟିକେ ଦେବେ ଆଉ ଆମେ ଯାଇ ପାରିବୁନି ଆମର ଟିକେ ଅସୁବିଧା ଅଛି ତ ହଉ ଠିକ୍ ଅଛି ମୁଁ କ'ଣ ସେଗୁଡ଼ା ମନା କଲି ଆପଣ ଟିକେ ସବୁଆଡ଼ୁ ଦେଖିକି ଟିକେ ପଇସା କମ୍ କରିକି ଆମକୁ କୁହନ୍ତୁ ସେଇ ହିସାବରେ ଆଚ୍ଛା ହଉ ଠିକ୍ ଅଛି ଆପଣଙ୍କର ତ ମୁଁ ଶୁଣିଥିଲି ଆପଣଙ୍କ ମିଠା ଦୋକାନରେ ଭଲ ମିଠା କରନ୍ତି ଆଉ ମୋତେ କହିଲେ ବୋଲିକିନା ସେଇ ତାଙ୍କ ଦୋକାନରୁ ଆଣ ସେଇଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରୁଛି ଆଉ କ'ଣ କହୁଛନ୍ତି ଆପଣଙ୍କ ଦୋକାନରେ ଭଲ ମିଠା ଅଛି ତ ଆଜ୍ଞା ଦେଖନ୍ତୁ ମୋର ଦରକାର୍ ଥିଲା ଦୁଇ ତାରିଖ ଭିତରେ ମାନେ କାଲି କାଲି ସୁଧା ମୋର ଦରକାର ଥିଲା ଆଚ୍ଛା ଆପଣ ଟିକେ ଆସିକି ଯେମିତି ସକାଳ ଛଅଟା ଭିତରେ ଏ ପଠେଇ ଦେବେ ଠିକ୍ ଅଛି ହଉ ହଉ ଠିକ୍ ଅଛି ଆଜ୍ଞା ମୁଁ ରହିଲି